ଆମେ ଆଗରୁ କଣ କରୁଥିଲୁ ଦେଶ ବିଦେଶ ଖବର ଜାଣିବାପାଇଁ କେବଳ ଖବରକାଗଜ ଉପରେ ନିର୍ଭର କରୁଥିଲୁ କିମ୍ବା ଟିଭିରେ ଯେତେବେଳେ ନିଉଜ୍ ଦିଏ ସେତେବେଳେ ଆମେ ଦେଖୁଥିଲୁ ଆଉ ଜାଣୁଥିଲୁ କିନ୍ତୁ ଟିଭି ତ ଘରେ ଘରେ ନଥିଲା ବର୍ତ୍ତମାନ ଯୁଗରେ ମୋବାଇଲ୍ ର ପ୍ରସାରଣ ବହୁତ ହେଲାଣି ଆଉ ମୋବାଇଲ୍ ପ୍ରସାରଣ ହେଲା ଫଳରେ ଇର୍ଣ୍ଟରନେଟ୍ ର ଗୁରୁତ୍ଵପୂର୍ଣ୍ଣ ଗୁରୁତ୍ଵ ମଧ୍ୟ ବଢ଼ିଯାଇଛି କାଇଁକିନା ଇର୍ଣ୍ଟରନେଟ୍ ରେ ବର୍ତ୍ତମାନ ମଣିଷ ସମାଜ ଚାଲିପାରୁନି ଆମେ ଏଇ ଇର୍ଣ୍ଟରନେଟ୍ ମାଧ୍ୟମରେ ଦେଶ ବିଦେଶର ଖବର ଜାଣିପାରୁଛୁ ରାଜ୍ୟରେ କଣ ଘଟୁଛି ଦେଶରେ କଣ ଘଟୁଛି ସେସବୁ ସାଙ୍ଗେ ସାଙ୍ଗେ ଆମେ ଜାଣିପାରୁଛୁ ଆଉ ଏଇ ଯୋଉ ଇର୍ଣ୍ଟରନେଟ୍ ଜରିଆରେ ଆମେ ଆମ ରାଜ୍ୟର ବିଭିନ୍ନ ସଂସ୍କୃତି ବିଭିନ୍ନ ଜିଲ୍ଲାର ଯାହା ଘଟୁଛି ତାକୁ ଆମେ ଦେଖିପାରୁଛୁ ଏବଂ ଦେଶରେ ଯଦି ଦେଖିବା ନିର୍ବାଚନ ହେଉଛି ଖେଳ ହେଉଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି ସେସବୁକୁ ଆମେ ସାଙ୍ଗେ ସାଙ୍ଗେ ଜାଣିପାରୁଛୁ ଦେଶର କେଉଁ ପ୍ରାନ୍ତରେ କଣ ଘଟୁଛି ଦେଶର କେଉଁ ପ୍ରାନ୍ତର କଣ ଜଳବାୟୁ ହେଉଛି କେଉଁଠି ବର୍ଷା ହେଉଛି କେଉଁଠି ଖରା ହେଉଛି କେଉଁଠି ନିର୍ବାଚନ ହେଉଛି କେଉଁଠି ରାଜନୈତିକ ଘଟଣାକ୍ରମ ଘଟୁଛି କେଉଁଠି ଅର୍ଥନୀତିକ କାର୍ଯ୍ୟକ୍ରମ ହେଉଛି ସେସବୁକୁ ଆମେ ଇର୍ଣ୍ଟରନେଟ୍ ମାଧ୍ୟମରେ ସାଙ୍ଗେସାଙ୍ଗେ ଜାଣିପାରୁଛୁ ଏହା ହିଁ ଆମୁକୁ ବହୁତ ସାହାଯ୍ୟ କରୁଛି ଆଉ ଇର୍ଣ୍ଟରନେଟ୍ ମାଧ୍ୟମରେ ମଧ୍ୟ ଆମର ଦେଶର ସଂସ୍କୃତି ରାଜ୍ୟର ସଂସ୍କୃତିକୁ ଆମେ ସାଙ୍ଗେ ସାଙ୍ଗେ ଜାଣିପାରୁଛୁ ଏବଂ ଭବିଷ୍ୟତରେ କଣ ହେବ ଏବଂ ପୁରାଣରେ ଏବଂ ଇତିହାସ କଣ ଥିଲା ସେସବୁକୁ ମଧ୍ୟ ଆମେ ଜାଣିପାରୁଛୁ